ହ୍ୟାଲୋ ଅପା ଯିବା କ୍ଷୀରଚୋରା ମନ୍ଦିର ପରା ଆମେ କଥା ହେଇଥିଲା ସୋମବାର ଦିନ ଯିବା ତ

ଆଉ ତମରି କେତେ ମେମ୍ବର ଆଉ ଆମର ବି କେତେ ମେମ୍ବର ତମରି କେତେଜଣ ଯିବେ ଆଉ ଆମର ବି ସେଇଥିରୁ ଚାରି ପଞ୍ଚଜଣ ବାହାରୁଛନ୍ତି ଏଣୁ ଯେତିକି ଗାଡ଼ିରେ କାପାସିଟି ସେଇ ଅନୁସାରେ ଯିବା ଗୋଟିଏ ଏ ସି ଗାଡ଼ିଟେ ନ ନେଲେ ତ ହେବନି ଯେଉଁ ଖରା ହେଉଛି ଆମେ ବାହାରିବା କେତେବେଳେ ପୁଣି ନାଇ ଗାଡ଼ି ଗାଡ଼ି ମିଳିଯିବ ନା ଆମେ ତ ଯିବା ସକାଳୁ ଗୋଟିଏ ଏ ସି ଗାଡ଼ିଟେ ନ ବୁଝିଲେ ହେବନି ଏଠି ଯେଉଁ ଖରା ହେଉଛି ତାପରେ ଆମେ ବି ଏଠି ଖାଇବା ପିବା ବ୍ୟବସ୍ଥା ବାଟରେ କେଉଁଠି ଦେଖିକି ଜଳଖିଆ ଫଳଖିଆ କରିବା ଗୋଟିଏ ଗାଡ଼ିଟେ ବୁଝିଥିଲି ସେ କ'ଣ ପାଞ୍ଚ ହଜାର କହୁଛି ଦେଖିଆ ନହେଲେ ଅନ୍ୟ ଗୋଟିଏ ଗାଡ଼ି ଦେଖିବା କେତେ କ'ଣ କହୁଛି ଦୁଇ ଦିନ ଗୋଟିଏ ଦୁଇଟା ବୁଝିଲା ପରେ ଆମର ଦେଖିବା କେଉଁ ଗାଡ଼ିଟା କେତେ ରେଟ୍ କହୁଛି ଗୋଟିଏ ଭଲ ଗାଡ଼ି ନହେଲ ଆଉ ମୁଁ ଅସୁବିଧା ପଡ଼ିବ ପୁରୁଣା ଗାଡ଼ିଟା ନେଇ ହେବନି ଏତେ ଦୂରକୁ ଆମେ ବାଟରେ ଖାଇବା ପାଇଁ ଜଳଖିଆ ଫଳଖିଆ ବ୍ୟବସ୍ଥା କରିବା ଠାକୁର ଦର୍ଶନ କରିବା ଦର୍ଶନ କରିକି ଆସିବା କେତେବେଳକୁ ନା ଅନ୍ୟ କେଉଁ ଜାଗାକୁ ଯିବା ଆଉ ବୁଲିବା ପାଇଁ

ହଁ ମୁଁ ଡ୍ରାଇଭର ସହିତ କଥା ହଉଛି ଯଦି ଆମର ମାନେ କିଲୋମିଟର ହିସାବରେ ନବ କି ଆମରି ସେମିତି ଯିବ ଦିନ ଭରିକି ନେବ କେତେ ପଇସା କ'ଣ କରିବ ତା' ସହିତ ମୁଁ ଟିକିଏ କଥା ହୁଏ ଆମର ଏଇ ସିଟ୍ କାପାସିଟି ଦେଖିକି ନେବା ଆମର ଏଇ ସାତଜଣ ଖଣ୍ଡେ ଯିବେ ତୁମର କେତେଜଣ ଯିବେ ତୁମର ସବୁ କିଏ କିଏ ଯିବେ ନା ଆଉ ଦେଖିଆ ଆଉ ଗୋଟିଏ ଗାଡ଼ି ଠିକ କରିବା ଯଦି ଗୋଟିଏ ଗାଡ଼ିରେ ଜାଗା ନ ହୁଏ ଆଉ ଗୋଟିଏ ଗାଡ଼ି ଠିକ କରିବା ନା ଗୋଟିଏ ଗାଡ଼ିରେ ଯିବା

ଢେଙ୍କାନାଳ ଏଇ ଆମରି ଭୁବନ ଗାଡ଼ି ଠିକ କରିଛି ଡ୍ରାଇଭର ପାଞ୍ଚଟାରେ ଡ୍ରାଇଭର ପାଞ୍ଚଟାରେ ଆସିକି ପହଞ୍ଚିବ କହିଛି ତାକୁ ଆମେ ଭୁବନରେ ତେଲ ପକେଇବା ପଇସା ଦେଇଦେବା ତା'ପରେ ଆମେ ଯିବା ଆଉ ହଉ ଯେଉଁଦିନ ପେଟ୍ରୋଲ ପମ୍ପରେ ତେଲ ପକେଇଦେଇକି ଆମେ ଯିବା ଆଉ ପଇସା ସେ ବାବଦରେ କାଟିବା ଆଉ କେତେ ରେଟ୍ ଆଡ଼େ ଆଜି ମୁଁ କଥା ହେଇଯାଏ

ହଉ ଦେଖିଆ ମୁଁ ଆଜି କଥା ହୁଏ ତା' ସହିତ କେତେ ରେଟ୍ କରୁଛି ହଉ ହଉ ତାହାହେଲେ ଯିବା ମୁଁ ଆଜି କଥା ହେଇ ଯାଉଛି ଆଉ